ସାପ କାମୁଡ଼ିବା ପୋକ କାମୁଡ଼ିବା ଆଉ ପଶୁ କାମୁଡ଼ିବାରୁ ସୁରକ୍ଷାର ସୁରକ୍ଷା ରହିବା ପାଇଁ ଆମେ ସାପ କାମୁଡ଼ା ଯଥା ପରିବେଶ ପରିଷ୍କାର ରଖିବା ଫିନାଇଲ୍ ପକାଇବା ଆଉ ସେଥିପାଇଁ ତା ପରେ ସାପ କାମୁଡ଼ିଲେ ଆମକୁ ଯେଉଁ ପ୍ରତିଷେଧକ ଟୀକା ନେବାକୁ ପଡ଼େ ସେନ୍ତି କୁକୁର କାମୁଡ଼ିଲେ ଜଳାତଙ୍କ ରୋଗ ହୁଏ ଯାହାଫଳରେ ଆମକୁ ପ୍ରତିଷେଧକ ଟୀକା ନେବାକୁ ପଡ଼େ ଯେଉଁଠି କୁକୁର କାମୁଡ଼େ ସେହି ଜାଗା ଉପରେ ପର୍ଟିକୁଲାର ସେ ଜାଗା ଉପରେ ଆମେ ଇଞ୍ଜେକ୍ସନ ନେବାକୁ ପଡ଼େ ଆଉ ବିଲୁଆ ବି କାମୁଡ଼ିଲେ ସେମିତି ହୁଏ କିନ୍ତୁ ମହୁମାଛି ଆଉ ମହୁମାଛି ଆଉ ବହ୍ଲୁରୀ ମାରିଲେ ତା ପାଇଁ ବି ଇଞ୍ଜେକ୍ସନ ଅଛି ଆଉ ଏଥିପାଇଁ ବି ପ୍ରତିଷେଧକ ଟୀକା ନେବାକୁ ପଡ଼େ ଆଉ ମାଙ୍କଡ଼ ବିଲୁଆ ପ୍ରତିଷେ କାମୁଡ଼ିଲେ ବି ପ୍ରତିଷେଧକ ଟୀକା ନେବାକୁ ପଡ଼େ ଏସବୁ ପାଇଁ ସୁରକ୍ଷିତ ନିଜକୁ ସୁରକ୍ଷିତ କରିବା ପାଇଁ ନିଜେ ଟିକେ ହୁସିଆର ରହିବା ଦରକାର ଆଉ